ଆଜ୍ଞା ସାର୍ ଆଜ୍ଞା ସାର୍

ହଁ ସାର୍ ଟିକେ ଏକ୍ସ୍କ୍ୟୁଜ୍ କରନ୍ତୁ ଆଉ ପୁଅର ତ ଜାଣିଛନ୍ତି ପୁଅ ତ ଡ୍ୟାନ୍ସ୍ ଭଲ କରୁଛି ତ ମୁଁ ତା'କୁ ଟିକେ ରଖିଛି ଗୃପ୍ ଡ୍ୟାନ୍ସ୍ ପାଇଁ ଆଉ ସିଏ ସିଲେକ୍ସନ୍ ହେଇଛି ସ୍କୁଲ୍ରେ ତ ଆପଣ ଟିକେ ଚାଳିଶ ମିନିଟ୍ ୱେଟ୍ କରନ୍ତୁ ସିଏ ଟିକେ ପ୍ରାକ୍ଟିସ୍ କରିଦେଉ ଡ୍ୟାନ୍ସ୍ ତା'ପରେ ଆପଣ ନେଇଯିବେ ଆଜ୍ଞା ହଠାତ୍ ହେଲା ତ ଇନଫର୍ମେସନ୍ ମାନେ ଆମେ ସବୁ ବସିକି ମିଟିଂ ହେଇନଥିଲା ତ ପ୍ରିନ୍ସିପାଲ୍ ଏବେ ଆନାଉନ୍ସ୍ କଲେ ତ ଏବେ ହଠାତ୍ ଘଟଣାଟା ହେଲା ତ ଆଉ ଆପଣ ଟିକେ ଚାଳିଶି ମିନିଟ୍ ୱେଟ୍ କରନ୍ତୁ ପିଲା ଚାରିଆଡ଼େ ଯାଉଛି ପ୍ରୋଗ୍ରାମ୍ କରୁଛି ଆଉ ସ୍କୁଲ୍କୁ ଟିକେ ରିପ୍ରେଜେଣ୍ଟ୍ କରିବନି ନା ଆପଣଙ୍କୁ ତ ଖୁସି ଆଜ୍ଞା ସାର୍ ଟିକେ ଆପଣ ଗୋଟେ କାମ କରୁନାହାଁନ୍ତି ସାର୍ ଆପଣ ଚାଲିଯାଆନ୍ତୁ ଚାଳିଶି ମିନିଟ୍ ପରେ ମୁଁ ଆପଣଙ୍କ ନମ୍ବର୍ରେ କଲ୍ କରିବି ଆପଣ ଆସିକି ପୁଅକୁ ନେଇଯିବେ ଆଜ୍ଞା ସାର୍ ଟିକେ ଦେଖନ୍ତୁ ନହଲେ ଘରେ କିଏ ଥିବେ ଯଦି କିମ୍ବା ତାଙ୍କ ମାଙ୍କୁ ଆସିକି ନେଇଯିବା ପାଇଁ ଟିକେ କୁହନ୍ତୁ ଆଜ୍ଞା ହଠାତ୍ ସିଲେକ୍ସନ୍ ହେଲା ଆଜି ସିଲେକ୍ସନ୍ ହେଲା ତା'ର ତ ସିଲେକ୍ସନ୍ ହେଲା ଯେତେବେଳେ ତ ଆମେ ଫାଷ୍ଟ୍ ଦେଖିବା ନା ପିଲା କ'ଣ କରୁଛି ନ କରୁଛି ତା'ପରେ ତାଙ୍କୁ ଟିକେ ସଜେସନ୍ ଦେବାର ଅଛି ପିଲା ଯଦି ଆଗକୁ ଷ୍ଟେପ୍ ଧରିପାରେ ତ ସେଇଥିପାଇଁ ଟିକେ ଚାଳିଶ ମିନିଟ୍ର ତ କଥା ସାର୍ ନାଁ ନାଁ ଖାଇବା ବ୍ୟବସ୍ଥା ସାର୍ ଚିନ୍ତା କରନ୍ତୁନି ଆମେ ଦେଇ ଦେବୁ ଟିଫିନ୍ ବ୍ୟବସ୍ଥା ଦେଇ ଦେବୁ ଆମେ ପିଲାଙ୍କୁ ରଖିବୁ ଆଜ୍ଞା ହଁ ଟିକିଏ ଆପଣ ଟିକିଏ ଆପଣଙ୍କ ଅଫିସ୍ରେ କହିକି ପାଞ୍ଚ ମିନିଟ୍ ପାଇଁ ଆସନ୍ତୁ ଟିକେ ଚାଳିଶ ମିନିଟ୍ ଟାଇମ୍ ଦିଅନ୍ତୁ ପୁଅ ପାଇଁ ଆଉ ଆପଣ ଏତିକି କରି ପାରିବେନି ନା ହଁ କାଲି ଭଲ ହେଇଥାନ୍ତା ସାର୍ ମୋର ତ ଏକା ଏଇଟା ଡିସିସନ୍ ନୁହେଁ ନା ହଲରେ ମିଟିଂ ହେଇଛି ଯେତେବେଳେ ପ୍ରିନ୍ସିପାଲ୍ ଯାହା ଅର୍ଡ଼ର୍ କରିବେ ନା ଆଉ ସମସ୍ତଙ୍କ ଡିସିସନ୍ରେ ହେଇଛି ସବୁ ପିଲାମାନେ ସ ମାନେ ଗୋଟେ ଟି ଏକା ତ ସିଏ ନୁହେଁ ଆଉ ଗୃପ୍ରେ ହିଁ ହେଇଛି ଆଜ୍ଞା ସାର୍ ମୁଁ ସମସ୍ତଙ୍କୁ ଆମେ ଏବେ ଇନଫର୍ମ କଲୁ ସବୁ ଏଗ୍ରି କଲେ ପାଇଁ ତ ଆମେ ରାଜି ହେଲେ ଯେହେତୁ ତ ଆମେ କରୁଛୁ ନା ଆଜ୍ଞା ସେହି ସ୍କୁଲ୍କୁ ଆସିଲା ପରେ ହିଁ ଆମେ କହିଲୁ ଆପଣଙ୍କ କଲ୍ ସାର୍ ଲାଗୁ ନଥୁଲା କଲ୍ ଲାଗୁ ନଥିଲା ତ ସେଇଥିପାଇଁ ଲାଗିଲାନି ଆମେ ସମସ୍ତଙ୍କୁ ଇନଫର୍ମ କରିଥିଲୁ ଟିକେ କରନ୍ତୁ ସାହାଯ୍ୟ କରନ୍ତୁ ଭଲ ହେଇଥାନ୍ତା ଆପଣଙ୍କର ବି ଗୋଟେ କ'ଣ ଖୁସି ଲାଗିବ ଆପଣ ବି ଆସିବେ ଦେଖିବେ ଆପଣଙ୍କ ପୁଅକୁ ଖୁସି ଲାଗିବ ଟିକେ ଚେଷ୍ଟା କରନ୍ତୁ ସାର୍ ହେଇପାରିବ ଆପଣ ଚାହିଁଲେ ହେବନି ନା ନା ସାର୍ ଆପଣ ଟିକେ ଚିନ୍ତା ଚେଷ୍ଟା କରନ୍ତୁ ସେମିତି ତା'କୁ ଆମେ ଫ୍ରଣ୍ଟ୍ରେ ରଖିଛୁ ଫ୍ରଣ୍ଟ୍ରେ ଥିଲା ହଁ ଠିକ୍ ଅଛି ଆପଣ ପାଞ୍ଚ ମିନିଟ୍ ପାଇଁ କହିକି ଆସି ପାରିବେ ଚେଷ୍ଟା କରନ୍ତୁ ଟିକେ ଆଉ ଗୋଟେ ଦିନ ଟିକେ ଆଡ଼ଜଷ୍ଟ୍ କରି ପାରିବେନି ନା ତା'ପରେ ପିଲା ଫ୍ରଣ୍ଟ୍ରେ ଅଛି ତ ହେଉଛି ତା'ପରେ ଆମେ ଦେଖୁଛୁ ସେ ଗ୍ରୁପ୍ ଯଦି ଭଲ ଷ୍ଟେପ୍ ଧରି ନେଉଛି ତେଣୁ ଫ୍ରଣ୍ଟ୍ରେ ରହିବ ଲିଡ଼୍ରେ ଅଛି ଦ୍ୱିତୀୟରେ ହେଉଛି ତା'କୁ ଯଦି ସିଏ ଭଲ କରିବ ଭଲ ବି ଆମେ ଦେବା ବୋଲି ଭାବୁଛୁ ଟିକେ ଚେଷ୍ଟା କରନ୍ତୁ ସାର୍ ନାଁ ଟିଫିନ୍ ପାଇଁ ଚିନ୍ତା କରନ୍ତୁନି ସାର୍ ଆମେ ଟିଫିନ୍ ବ୍ୟବସ୍ତା କରିଦେବୁ ଚାଳିଶ ମିନିଟ୍ ସାର୍ ବେଶି ନୁହେଁ ଚାଳିଶ ମିନିଟ୍ ଲାଗିବ ଟିକିଏ ଇଏ ହେଇଯାଆନ୍ତୁ ଟିକିଏ ମାଡ଼ାମ୍ଙ୍କୁ କୁହଁନ୍ତୁ ନହେଲେ ନହେଲେ ଆପଣ ଟିକିଏ ଆସିକି ନେଇଯିବେ ଆଉ ନହେଲେ ହେଉଛି ଆମେ ଫୋନ୍ କରିଦେବୁ ଆପଣ ଟାଇମ୍ ୱେଷ୍ଟ୍ କରିବାର ନାହିଁ ଆସିବେ ପିଲାକୁ ନେଇକି ପଳାଇବେ ଠିକ୍ ଅଛି ସାର୍ ଥାଙ୍କ୍ ୟୁ ଧନ୍ୟବାଦ ସାର୍